ଆମ ରାଜ୍ୟ ଓଡ଼ିଶା ଏକ କୃଷିବହୁଳ ରାଜ୍ୟ ଏଠାରେ ମଧ୍ୟ ପ୍ରତି ବର୍ଷ ବନ୍ୟା ଏବଂ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ ଏଠାରେ ଥିବା କୃଷକ ମାନେ ବହୁତ ପ୍ରଭାବିତ ପ୍ରଭାବିତ ହୁଅନ୍ତି କାରଣ ବନ୍ୟାରେ ଏଠାରେ ଫସଲ ନଷ୍ଟ ହୋଇଯାଏ ମରୁଡ଼ି ହେଲେ ଗଛ ପୋଡ଼ି ନଷ୍ଟ ହୋଇଯାଏ କଠିନ ଶୀତ ହେଲେ ମଧ୍ୟ ପାଣି କୃଷକ କୃଷିକୁ ଥିବା ଫସଲ ଗୁଡ଼ିକ ବହୁତ କଷ୍ଟ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ବାତ୍ୟା ହେଲେ ମଧ୍ୟ ଏଭଳି ଫସଲ ନଷ୍ଟ ହୋଇଯାଇଥାଏ କୁଆପଥର ମାଡ଼ରେ ମଧ୍ୟ ବି ଫସଲର ଉପରେ ବହୁତ କୁପ୍ରଭାବ ପଡ଼ିଥାଏ ଏହିସବୁକୁ ଦେଖି ଆଜି କାଲିର କୃଷକମାନେ କୃଷି ଋଣ ନିଅନ୍ତି କିନ୍ତୁ ଏହି ସବୁର ଭାରପାୟୀ ନକରିବା ପରେ ଏମାନେ ନିଜକୁ ବା ନିଜର ଜୀବନକୁ ବାଜିରେ ଲଗେଇଦିଅନ୍ତି ଯାହାଦ୍ୱାରାକି ଋଣ କରିଥିବା ବା ଋଣ ନେଇଥିବା ଲୋକଠାରୁ ସେମାନେ ଆସିକି ଦୁଆରେ ମଧ୍ୟ ବସନ୍ତି ଯାହାଦ୍ୱାରା ଏମାନେ ସେହି ଲାଜକୁ ସହ୍ୟ ନ କରିପାରି ଏହି ମୃତ୍ୟୁ ମୁଖକୁ ମୃତ୍ୟୁ ମୁଁହକୁ ଆପଣାଇଥାନ୍ତି ଯଦି ସରକାର ଏହା ଏହି ଋଣକୁ କମ କରିଦିଅନ୍ତି ବା ଏହି ଋଣକୁ ଛାଡ଼ କରିଦିଅନ୍ତି ତାହେଲେ ଏହି ସବୁ କ୍ଷତିର ମୁକାବିଲା କରାଯାଇପାରିବ